ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ବିଷୟରେ ମୋତେ ବହୁତ ଆକର୍ଷିତ କରୁଛି କାରଣ ବିଜ୍ଞାନ ଆଜିକା ଡେ' ଆଜିକା ଦିନରେ ବହୁତ ଉନ୍ନତଧରଣର ହେବାଦ୍ୱାରା ଆମ୍ଭେମାନେ ସବୁ ଜିନିଷ ସମାଜରେ ଜାଣିପାରୁଛୁ ଯାହାକି ପୂର୍ବ ତିରିଶବର୍ଷ କି ଚାଳିଶବର୍ଷ ପୂର୍ବରୁ ଆମେ ସେତିକି ସଚେତନ ହେଇପାରିନଥିଲୁ ଆଜିକା ଦିନରେ ଆମେ କୌଣସି ଖବର କି କୌଣସି ଜିନିଷ ଜାଣିବାକୁ ହେଲେ ଆମକୁ ଦୁଇ ମିନିଟ୍ ପାଞ୍ଚ ମିନିଟ୍ ସମୟ ଭିତରେ ଆମେ ସବୁଜିନିଷ ଜାଣିପାରୁଛୁ କିନ୍ତୁ ଆଗରୁ ଗୋଟିଏ ଜିନିଷ ଜାଣିବାକୁ ହେଲେ ଆମକୁ ଘଣ୍ଟାଘଣ୍ଟା ଧରି ସମୟ ନଷ୍ଟକରି ମଧ୍ୟ ଆମେ ଉପକୃତ ହୋଇପାରୁନଥିଲୁ କିନ୍ତୁ ଆଜିକା ଦିନରେ ଇଣ୍ଟରନେଟ୍ ବ୍ୟବସ୍ଥା ହେବା ଯୋଗୁଁ ବୈଜ୍ଞାନିକମାନଙ୍କର ସବୁ ବିଭିନ୍ନ ଜିନିଷର ଉଦ୍ଭାବନ ହେବା ଯୋଗୁଁ ଆମେ ଆଜି ବହୁତ ଖୁସି ଅନୁଭବ କରିପାରୁଛୁ ବହୁତ ଜିନିଷ ସମାଜରେ ଜାଣିପାରୁଛୁ ନିଜର ବ୍ରେନ୍ ଡେଭଲପ୍ମେଣ୍ଟ ପାଇଁ ଆମେ କିଛି ସହଯୋଗ ପାଇପାରୁଛୁ ବିଜ୍ଞାନ ମାଧ୍ୟମରୁ ବିଜ୍ଞାନଦ୍ୱାରା ଆଜି ଆମେ ସମାଜର ପ୍ରତ୍ୟେକ ଖବର ଓ ରୋଗବ୍ୟାଧି ବିଷୟରେ ବି ଜାଣିପାରୁଛୁ ସମାଜର ଭଲମନ୍ଦ ବିଷୟରେ ବି ଜାଣିପାରୁଛୁ ନେଟ୍ ନେଟ୍ ଯୋଗୁଁ ଆମେସବୁ ସହଜରେ ପାଇପାରୁଛୁ ଏହାବ୍ୟତୀତ ଏହାର ଉପକାରିତା ସିନା ଜାଣିପାରିଲୁ କିନ୍ତୁ ଏହାର ଅପକାରିତା ମାଧ୍ୟବି ଲୋକ କରିପାରିଛନ୍ତି ଫାଇଦା ଉଠାଉଛନ୍ତି ଆର ଅପକାରିତା ଦ୍ୱାରା କ'ଣ ହେଉଛି ନା ବ୍ୟାଙ୍କ୍ମାନଙ୍କ ମଧ୍ୟରେ ଲୁଟତରାଜ କରୁଛନ୍ତି ଏଇ ନମ୍ବର ନେଇକି ପ୍ରୟୋଗ କରିକି ଲୁଟତରାଜ କରାଉଛନ୍ତି ଲୋକଙ୍କୁ ଠକିକି ସାଇବର ମାଧ୍ୟମରେ ଲୋକମାନଙ୍କ ପାଖରୁ ଠକିକି ଟଙ୍କା ବ୍ୟାଙ୍କ୍ରୁ ହଡ଼ପ ହେଉଛି ଲୋକମାନଙ୍କୁ ବିଭିନ୍ନ ଚାକିରି ଦେବା ଆଳରେ ନେଟ୍ ମାଧ୍ୟମରେ ସପିଙ୍ଗ ମହଲରେ ସବୁ ଲୋକମାନଙ୍କର ଠକାମିରେ ଲୋକମାନେ ଠକାମିରେ ଶିକାର ହେଉଛନ୍ତି